ମୋତେ କ୍ୟାସିଓ ବାଜାବାକେ ଭଲ୍ ଲାଗ୍ସି ଆଉ କ୍ୟାସିଓ ମୁଇଁ ଛୋଟ ଥିଲା ଦିନରୁ ମୁଇଁ ସିଖୁଥିଲି କାଁ ଥିଲା କି ଆମର୍ ଗାଁନୁ ବଜା ପାର୍ଟୀ ଅଛନ୍ ଆଉ ଯେତେବେଲେ ଆମେ ବଜା ପାର୍ଟୀରେ ବଜାସୁଁ ବରାତ୍ ବାହାରିଲା ବେଲେ ଯେତେବେଲେ କ୍ୟାସିଓ ବଜାଲେ ଯେନୁ ଉତ୍ସାହ ମିଲସି ଯେନ୍ ତାମାନେ ଭଲ ଲାଗ୍ସି ବଜାବାର୍ କେ ଗୀତମାନେ ବଜାଲେ ବଜା ଯିବା କ୍ୟାସିଓ ସାଙ୍ଗେ ମ୍ୟୁଜିକ୍ ଯେତେବେଲେ ପଡ଼୍ତେ ଯିବା ବକ୍ସରେ ବାଜ୍ତେ ଯିବା ବହୁତ ବଢ଼ିଆ ଲାଗ୍ସି ଇ ଲୋକ ପୁରା ପେଟ ପୁରି ଗଲା ବାକି ଲାଗ୍ସି ଆଉ ସେ ବରାତ୍ ଥୁଇ ମୁଇଁ ବରାତ୍ରେ ପ୍ରାୟ ବଜାସି ବଜା ପାର୍ଟୀରେ ତ ଯେତେବେଲେ ବରାତ୍ ବାହାରି ସନ୍ ସେ ବଜା ଯେତେବେଳେ ବାଜ୍ସି କ୍ୟାସିଓ ଯେତେବେଲେ ବାଜ୍ସି କେନ୍ତା କରି ଟାଇମ୍ ପଲେଇ ଯାଇସି ଜନା ନାଇଁ ପଡ଼ି ଆଉ ଟିକେ ବଜାବାର୍ କେ ଆଉ ଘ ବଜେଇଥିଲେ ଭଲ୍ ଲାଗି ଥିତା ଅଧା ଘଣ୍ଟା ବଜେଇଥିଲେ ଭଲ ଲାଗି ଥିତା ଏନ୍ତା ଏଇ ଲୁକର୍ ମନ ଟା ଚାଁହୁଥିସି କେଥିର୍ ଲାଗି ସେ ବଜା ବାଜିଲା ବେଲେ କ୍ୟାସିଓ ସାଙ୍ଗେ ବାଜିଲା ବେଲେ ବହୁତ୍ ସୁନ୍ଦର୍ ଲାଗସି ଆର୍ ଲୋକ୍ମାନେ ବି ନାଚି ପକାସନ୍ ମ୍ୟୁଜିକ୍ ରି ଯିଏ ଦୁଃଖେ ଥିଲେ ସିଏ ତାହାକେ ଟିକେ ତା'ର୍ ମନ୍ଟା ଚେଞ୍ଜ୍ ହେଇଯାସି ତା'ର୍ ମନ୍ରେ ଗୁଟେ ହସ ଖୁସି ଗୁଟେ ଅଲଗା ଶାନ୍ତି ଭାବ୍ ଗୁଟେ ପଲେଇ ଆସି ଗୁଟେ ଅଲ୍ଗା ମାହୋଲ୍ ପଲେଇ ଆସି ତ ସେଥିର୍ ଲାଗି ମୋତେ କ୍ୟାସିଓ ବଜାବାର୍କେ ବହୁତ୍ ବଢ଼ିଆ ଲାଗ୍ସି